ହ୍ୟାଲୋ କ୍ରିଷ୍ଣା ହୋଟେଲ୍ରୁ କହୁଛନ୍ତି ଆଜ୍ଞା ଏ ମୁଁ ଯୋଉ ଅର୍ଡ଼ର୍ କରିଥିଲି ଆମର କିଛି ଜିନିଷ ଏ ନାନ୍ ଦୁଇଟା ଅର୍ଡ଼ର୍ କରିଥିଲି ମ ଆଉ ଦୋସା ଗୋଟେ କରିଥିଲେ ତେଣୁ ଏବେ ଟିକେ ଲୁକ ବେଶୀ ହେଇଗଲା ତ ତେଣୁ ଆପଣ ନାନ୍ ପାଞ୍ଚଟା କରିଦିଅନ୍ତୁ ଆଉ ଦୋସା ବି ପାଞ୍ଚଟା ଦେଇଦିଅନ୍ତୁ ବୁଝିଲେ ହଁ ଆଉ ଆପଣ ବେତନଟିରୁ କହୁଛନ୍ତି ତ ଆଜ୍ଞା ହଉ ହଉ ତାହେଲେ ଠିକ୍ ଅଛି ଆପଣ ପଠେଇ ଦେଇପାରିବେ ତ ମୁଁ ବେତନଟିକୁ କହୁଥିଲି ହଁ ମୁଁ ବି ବେତନଟିରୁ କହୁଥିଲି ତେଣୁ ଆଉ ସେ ହସ୍ପିଟାଲ୍ ପାଖରେ ଆମ ଘର ତେଣୁ ଆପଣ ଟିକେ ପିଲା ହାତରେ ଦେଇ ପଠେଇ ଦିଅନ୍ତୁ ଆଉ ହଁ କେତେ ଲେଟ୍ ହେବ ଅଧଘଣ୍ଟେ ଭିତରେ ଦେଇଦେବେ ଆଜ୍ଞା ହଉ ଠିକ୍ ଅଛି ହଉ ଭୁଲିବେନି ଆଜ୍ଞା ହଉ ହଉ ହଉ ରହୁଛି